ରୋଷେଇ ମଧ୍ୟରେ ଆଳୁଚପ୍ ପୋକଡ଼ି ସିଙ୍ଗଡ଼ା ଇତ୍ୟାଦି କରିପାରେ ଏ ଖାଦ୍ୟ ସମସ୍ତେ ପସନ୍ଦ କରନ୍ତି ବେସନରେ ପିଆଜ ଗୋଳି ବିଭିନ୍ନ ପ୍ରକାର ମସଲା ଦେଇ ତିଆରି କଲେ ପୋକଡ଼ି ମୋର ଭଲ ଭଲ ହୁଏ ସମସ୍ତେ ଖାଇ ଖୁସି ହୁଅନ୍ତି ଆଳୁଚପ୍ ଏବଂ ସିଙ୍ଗଡ଼ା ମଧ୍ୟ ଆଳୁ କଷା ଦେଇ ତିଆରି କରିଥାଏ ଯାହାଫଳରେ ଲୋକ ଖାଇ ଖୁସି ହୁଅନ୍ତି ମୁଁ ସେମାନଙ୍କୁ ଖାଦ୍ୟ ଦେଇ ଖୁବ୍ ଆନନ୍ଦ ପାଏ ସେମାନେ ମୋତେ ପ୍ରଶଂସା କଲେ ମୋତେ ଭଲ ଖୁସି ଲାଗେ

ଏ ଖାଦ୍ୟ ସେମାନଙ୍କୁ ଯୋଗାଇ ଦେଇ ମୁଁ ବହୁତ ଆନନ୍ଦିତ ହୁଏ